ଖାଦ୍ୟ ସମୟରେ ପରମ୍ପରା ଅନ୍ଧ ବିଶ୍ବାସ ଏ'ଠି ତ ସେମିତି କିଛି ନାହିଁ ହେଲେ ବି ଯାହା ଆଗରୁ କହି ଆସୁଛନ୍ତି ଆମ ଘରଲୋକ ମାନେ ଯେ ଏ ଯେମିତି ଆମର ବାର୍ହା ମାଂସ ଗୋଟିଏ ଯେମିତି ଖାଇଲେ ଗୋଡ଼ ହାତ ପେନ୍ ହେବ ଏଇଟା ଆମର ଗୋଟିଏ ଅନ୍ଧ ବିଶ୍ବାସ ଭଳିକି ମନେ ହୁଏ ଯେଉଁଟାକି ନିଜେ ରୋଷେଇ କରିକି ଖାଇଲା ଟାଇମରେ ମନେ ପଡ଼େ ହଁ ନା ଘର ଲୋକ କହିଥିଲେ ଏଇଟା ଖାଇଲେ ଗୋଡ଼ ହାତ ପେନ୍ ହୁଏ ସେଇଟା ଟିକେ ଅନ୍ଧବିଶ୍ବାସ ଭଳିକି ଲାଗେ ଆଉ ଅଛି କିଛି କିଛି ସାଗ ଏମିତି ଲଙ୍କା ଯେଉଁଟା ଖାଇଲେ ଆମର ଗ୍ୟାଷ୍ଟ୍ରିକ୍ ହୁଏ ଆଉ ପେଟ ବି କାଟେ ସେଇ ସବୁ କିଛି ମନେ ପଡ଼େ କିନ୍ତୁ ଏମିତି କିଛି ଭାବେନି ମୁଁ ଯେ କିଛି ଖାଇବା ଦ୍ବାରା ଏମିତି ଆମର ଦେହ ଖରାପ ହୁଏ ଏମିତି ନିଜ ମନରେ କିଛି ଆସେନି କିନ୍ତୁ କହିଥିଲେ ସେସବୁକୁ ଟିକେ ଖାଇବା ଟାଇମରେ ମନେ ପଡ଼େ ଆଉ କିଛି ନାଇଁ ଏ ଅନ୍ଧବିଶ୍ବାସ ମାନେ ଗୋଟେ ହିଁ ବାର୍ହା ମାଂସ ଖାଇଲେ ଗୋଡ଼ ହାତ ପେନ୍ ହୁଏ ସେତିକି